ଆମ ଗାଁର ଲୋକମାନେ ପ୍ରାୟତଃ ଚାଷ ଉପରେ ନିର୍ଭରଶୀଳ କିନ୍ତୁ ଏଠାରେ ଆମର କୌଣସି ପ୍ରକାର ଜଳସେଚନ ସୁବିଧା ନାହିଁ ତେଣୁ ଲୋକମାନେ ସବୁ ସବୁ ଋତୁରେ ଚାଷ କରି ପାରୁନାହାଁନ୍ତି କେବଳ ବର୍ଷା ଋତୁ ଉପରେ ନିର୍ଭର ଆମର ତେଣୁ ଧାନ ଚାଷ ମୁଖ୍ୟତଃରୁ କରି ପାରୁଛନ୍ତି ତାପରେ ଅନ୍ୟ କୌଣସି ଚାଷ କରି ପାରୁନାହାଁନ୍ତି ଯେତେବେଳେ କି କୃଷି ଆମର ସରକାର ବହୁତ ପ୍ରକାର ଉଠା ଜଳସେଚନ ଏବଂ କେନାଲ ବହୁତ ଆଡ଼େ ବହୁତ ଜାଗାରେ ବ୍ୟବସ୍ଥା ଅଛି କିନ୍ତୁ ଆମର ଏଠାରେ କିଛି ବ୍ୟବସ୍ଥା ନାହିଁ ଏଣୁ ଲୋକମାନେ ବହୁତ ପ୍ରକାର ଚାଷ କରିବାକୁ ଚାହୁଁଥିଲେ ଚାହୁଁଥିବା ବେଳେ ବି ସେମାନେ କିଛି କରିପାରୁନାହାଁନ୍ତି ଆଉ ଏଠାରେ ଆମର ନିହାତି ଭାବରେ ଉଠା ଜଳସେଚନ ଏବଂ କେନାଲ ବ୍ୟବସ୍ଥା ହେବା ଦରକାର ଆମେ ବହୁତ ବର୍ଷ ହେଲାଣି ଦେଖୁଛୁ ଯେ ଏଠାରେ ଆମର ଏକ କେନାଲ ହେବା ପାଇଁ ଯୋଜନା ହେଉଛି କିନ୍ତୁ ବହୁତ ବର୍ଷ ହେଲା ସିଏ ପଡ଼ିକି ରହୁଛି ତେଣୁ ତେଣୁ ହୋଇପାରୁନାହିଁ ଏବଂ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି କେବଳ ଧାନ ଚାଷ କରୁଛନ୍ତି ଆଉ ଆମେ ଚାହୁଁଛୁ ଯେ ଆମର ଏଠାରେ ସବୁ ପ୍ରକାର ସବୁ ଋତୁରେ ଚାଷ ହେଉ ତେଣୁ ମୁଁ ସରକାରଙ୍କୁ ଏହା ମୋର ନିବେଦନ କରିବି ଯେ ଆମର ଏଠାରେ କୃଷି ବିଭାଗକୁ କେବଳ ଅଫିସରୁ ନ ବସାଇକି ଏଠି ଆମର କିଏ କେମିତି ଜଳ ସେଚନର ସୁବିଧା ହୋଇପାରିବ ଏବଂ ସିଏ ଉଠା ଜଳସେଚନ ହେଉ କିମ୍ବା କେନାଲ ହେଉ ବ୍ୟବସ୍ଥା କରାଇ ଲୋକଙ୍କୁ ଚାଷୀଙ୍କୁ ତାଙ୍କର ପାଣି ପହଞ୍ଚାଇଲେ ବିଲ ପର୍ଯ୍ୟନ୍ତ ସେମାନେ ବହୁତ ପ୍ରକାର ଚାଷ କରିବାକୁ ସେମାନେ ଆଗ୍ରହୀ ଅଛନ୍ତି ଆଉ ଆମର ଏଠି ବହୁତ ଚାଷୀ ଆଗ୍ରହୀ ଅଛନ୍ତି ଏବଂ ଆମେ ଛୋଟ ଚେକ୍ ଡ୍ୟାମ୍ ବି ହେଉଛି କିନ୍ତୁ ସେସବୁ କିଛି କାମରେ ଲାଗୁନି କି କାମରେ ଲାଗୁନି ଏଠି ଚାଷୀଙ୍କର ତେଣୁ ମୁଁ ଏ ସରକାରଙ୍କୁ ଅନୁରୋଧ କରୁଛି ଯେତେ ଜଲ୍ଦି ଆମର ଏଠି ଉଠା ଜଳସେଚନ କିମ୍ବା କେନାଲର ବ୍ୟବସ୍ଥା କରାଯାଉ ଆଉ ଯେଦି ହେବ ତାହେଲେ ଏଠି ଆମର ସବୁ ଋତୁରେ ଯେପରିକି ପିଆଜ କୋବି ଏବଂ ବାଇଗଣ ବିଲାତି ସବୁ ପ୍ରକାର ଚାଷ ଆମେ କରିପାରିବୁ ଏବଂ ଆମର ପରିବାର ପ୍ରତିପୋଷଣ କରିପାରିବୁ ଏହା ଆମର ସରକାରଙ୍କୁ ନିବେଦନ ରହୁଛି ଏଠି ଆଉ ଏକ ବି ଆମର ସମସ୍ୟା ରହୁଛି ଯେ ଚାଷ ଆମର କୃଷି ବିଭାଗ ଆଉ ଏଠାରେ ତତ୍ପରତା ଦେଖାଉନି ତେଣୁ ଆମେ ଚାହୁଁ ଯେ କୃଷି କୃଷି ବିଭାଗ ଆସିକି ଆମର ଯଦି ଆମର ସେମାନେ ସେ ପରାମର୍ଶ ଦିଅନ୍ତୁ କିମ୍ବା କେଉଁଭଳି ଭାବରେ ଆମର ଚାଷ କରାଯିବ ସେମାନେ ଜଳ ସେଠି ପହଞ୍ଚିବ ସେଇଥିପାଇଁ ବ୍ୟବସ୍ଥା କରାନ୍ତୁ